ହଁ ଆମ ଦେଶର ସବୁଠାରୁ ବଡ଼ ସମସ୍ୟା ହେଉଛି କୃଷକ ଆତ୍ମହତ୍ୟା ସେ ଦେଶର ଏକ ବଡ଼ ଧରଣର ସମସ୍ୟା ଅଟେ ଏହାର ନିରାକରଣ କରିବା ସରକାରଙ୍କର ନିହାତି ଆବଶ୍ୟକ ଏହାର କାରଣ ହେଉଛି ଋଣ ବୃଦ୍ଧି ଏବଂ ତାହାର ଆଦାୟ ସରକାର ନିରାକରଣ ପାଇଁ ପଦକ୍ଷେପ ନେବା ନିହାତି ଆବଶ୍ୟକ ଯଦି ସରକାର ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଏ କୃଷକମାନଙ୍କୁ ସେମମାନେ କୃଷିକାର୍ଯ୍ୟ ଉପରେ ଜ୍ଞାନ ପାଇପାରନ୍ତେ ଏବଂ ଆମ ଦେଶ ପାଇଁ ଭଲ ଖାଦ୍ୟ ବନାଇ ପାରନ୍ତେ ଭଲ ଅମଳ ମଧ୍ୟ ହୁଅନ୍ତା ସେଥିପାଇଁ ସରକାରଙ୍କର ନିହାତି ଆବଶ୍ୟକ ହୁଏ ଯେ ସେମାନଙ୍କ ପାଇଁ ଭଲ କୃଷିଚାରା ଏବଂ ସାର ଯୋଗାଇ ଦେବା ଉଚିତ କୃଷିକାର୍ଯ୍ୟ ଉପରେ ଜ୍ଞାନ ପାଇଲେ ସେମାନେ କୃଷିକୁ ଉପରେ ଭଲ କରିପାରିବ ନଚେତ୍ ସେମାନେ ସରକାର କୃଷି କୃଷକମାନଙ୍କ ଠୁ ଋଣ ଛାଡ଼ କରି ଆଣନ୍ତୁ ତାହା କୃଷକଙ୍କର ବହୁତ ସହାୟକ ହେଇପାରିବ ଏଥିପାଇଁ ମଧ୍ୟ କୃଷକ ଆତ୍ମହତ୍ୟା ମଧ୍ୟ ବନ୍ଦ ହୋଇଯିବ